ବାଇକିଙ୍ଗ ରେସିଙ୍ଗକୁ ଆଜିକାଲି ଯୁବପିଢ଼ିମାନେ ବହୁତ ଭଲ ପାଆନ୍ତି ବାଇକ ରେସିଙ୍ଗରେ ଯୁବ ପିଢ଼ି ମାନଙ୍କୁ ମଜା ଲାଗେ ଏବଂ ଆନନ୍ଦ ଲାଗେ ବାଇକ ବାଇକ ଚଲେଇବା ସମୟରେ ବାଇକ ଚଲେଇବା ସମୟରେ ଅଧିକ ବେଗରେ ଯିବା କଥା ନୁହେଁ ତିରିଶ ସ୍ପିଡ଼ କି ତିରିଶ କିଲୋମିଟର ପର ଆୱାରରେ ଯିବା ଚଲେଇବା କଥା କାହିଁକିନା ଯଦି ଆମେ ଅଧିକ ବେଗରେ ଯିବା କିଛି ଦୁର୍ଘଟଣାର ସମ୍ମୁଖୀନ ଆମେ ହୋଇପାରୁ ବାଇକ ଚଲେଇବା ବାଇକ ଚଳେଇବାକୁ ମୋତେ ବହୁତ ଭଲ ଲାଗେ ବାଇକ ଚଲେଇବା ସମୟରେ ବାଇକ ଚଲେଇବା ସମୟରେ ମୋତେ ବହୁତ ଭଲ ଲାଗେ ଚଲେଇବା ସମୟରେ ମୋତେ ଖୁସି ଲାଗେ ଏବଂ ଆଡ୍ରିନାଲିନ ଆଡ୍ରିନାଲିନ ରସ ଯେହେତୁ ମୁଁ ବାହାରିଥାଏ ମୋତେ ମୋତେ ଉତ୍ସାହିତ ଲାଗିଥାଏ